ଆମେ ଘରେ ଗାଈ ପଶୁ ସେ ଗାଈ ଘର ସବୁ ପରିଷ୍କାର ପରିଚ୍ଛନ୍ନ କରୁ ଗୋବର ସବୁ ବାହାର କରିଦଉ କୁକୁଡ଼ା କିଣିଲେ କୁକୁଡ଼ା ଘର ସଫା ରଖୁ କୁକୁଡ଼ାରେ ଝାଡ଼ୁ ମାରୁ କୁକୁଡ଼ା ସକାଳରେ ଛାଡ଼ୁ କୁକୁଡ଼ା ଖାଇବାକୁ ଦେଇ ଥାଉ ଗାଈମାନଙ୍କୁ ଜମିରେ ଦେଇ ଥାଉ ଜମିରେ ନେଇକି ତାଙ୍କୁ ରଖିଥାଉ ରଖିବା ସମୟରେ ସେ ଗଛରେ ଗାଈକୁ ଘାସ ଦେଇଥାଉ ସବୁ ଗଦେ କୁକୁଡ଼ା ବେଳେ ଦେଇଥାକୁ ବାହାର କରି ଦେଇଥାଉ ଗାଈ ଗାଈ ଯେତେବେଳେ ବୟସ ହେଇଯାଏ ସେ ଗାଈକୁ ଆମେ ବିକ୍ରି କରି ଦେଇଥାଉ ସେଇ ଗାଈକୁ ଆଣି ଆମେ ଯତ୍ନରେ ରଖି ଥାଉ କିଛି ପରିମାଣର ଘାସ ବି ଦେଇଥାଉ ଆଉ କୁକୁଡ଼ାକୁ ବି ଯତ୍ନରେ ରଖି ଥାଉ କୁକୁଡ଼ାକୁ ଚାଉଳ ମାଉଳ ସବୁ ଖାଇବାକୁ ଦେଇ ଥାଉ କିଛି ଅସୁବିଧା ହେଇ ନଥାଏ ସେତିକି ପରିମାଣର ସବୁ କୁକୁଡ଼ା ଦେଇଥାଏ ଓ ଏବେ ଲୁଣ ବି ଦଉଛନ୍ତି ଗାଈର କୁକୁଡ଼ା ଘର ବି ଦଉଛନ୍ତି ସେଥିପାଇଁ ସଫଳ ରଖୁଛୁ ଆମେ କିଛି ଅସୁବିଧା ହେଉନି ସେଥିମଧ୍ୟରେ ଆମେ କରିଥାଉ ସେହିପରି ଗାଈକୁ ଯତ୍ନ ରଖିବା ଗାଈକୁ ସ୍ନାନ କରିଦେଇ ଥାଉ